ଥରେ ମୋ ଦେଈ ଆମ ଘରକୁ ଆସିଥିଲା ତ ମୁଁ ତା ପାଇଁ ଚିକେନ୍ ବନାଇଥିଲି ସିଏ ଚିକେନ୍ ଖାଇ ସାରିଲା ପରେ ମୋତେ କହିଲେ ଝିଅ ଚିକେନ୍ଟା ତ ବହୁତ ବଢ଼ିଆ ବନେଇଛୁ କେମିତି ବନେଇଲୁ ମୋତେ ଟିକେ ରେସିପିଟା ଶିଖାଇ ଦେବୁ ମୁଁ କହିଲି ହଁ ଶିଖାଇ ଦେବି ତା'ପରେ ତାକୁ କହିଲି କି ଚିକେନ୍ ନେଇଆସିବୁ ଚିକେନ୍ ଆଣିଲା ପରେ ତାକୁ ଭଲସେ ଧୋଇ ଦେବୁ ଧୋଇ ସାରିଲା ପରେ ତା ପାଇଁ ଅଦା ରସୁଣ ପିଆଜ ଆଉ ଯେତିକି ମସଲା ତ ସବୁ ପେଷ୍ଟ କରି ସାରିକି ତା ପରେ କଡ଼ାଇ ବସାଇବୁ କଡ଼ାଇ ବସାଇ ସାରିଲା ପରେ କଡ଼ାଇ ତାତିଲା ପରେ ସେଥିରେ ତେଲ ପକାଇବୁ ତେଲ ତାତିଲା ପରେ ସେଥିରେ ଯେଉଁ ପେଷ୍ଟ ବନାଇଥିବୁ ତାକୁ ପକାଇବୁ ପକାଇ ସାରିଲା ପରେ ତାକୁ ଘାଣ୍ଟିବୁ ଘାଣ୍ଟିକି କଷି ସାରିଲା ପରେ ସେଥିରେ ହଳଦୀ ଆପଣ ଯଦି ଲଙ୍କା ଖାଉଥିବେ ତ ଲଙ୍କା ପକାଇବେ ଆଉ ସ୍ୱାଦ ଅନୁସାରେ ଲୁଣ ପକାଇବେ ପକାଇ ସାରିକି ତାକୁ ଆଉ ଟିକେ ଘାଣ୍ଟିଦେବେ କଷିଦେବେ କଷି ସାରିଲା ପରେ ତା'ପରେ ଧୋଇଥିବା ଯେଉଁ ଚିକେନ୍ ତାକୁ ପକାଇବେ ତାକୁ ପକାଇସାରିଲା ପରେ ଏପଟେ ଆଳୁ ଆପଣ ଯଦି ଆଳୁ ଖାଇବେ ତ ପକାଇବେ ନହେଲେ ଆଳୁ ପକାଇବେ ତା'ପରେ ବିଲାତି ପକାଇ ତାକୁ ଆଉ ଟିକେ କଷିଦେବେ କଷିସାରିଲା ପରେ ତାକୁ ଟିକେ ଢଙ୍କାଇ ଦେବେ ଢଙ୍କାଇ ସାରିଲା ପରେ ପାଞ୍ଚ ଦଶ ମିନିଟ୍ ପରେ ପୁଣି ଆଉ ଟିକେ ଘାଣ୍ଟି ଦେବେ ତ ଆଉ ଥରେ ତାକୁ ସିଝିବା ସାରି ଢଙ୍କାଇ ଦେବେ ଢଙ୍କାଇ ସାରିଲା ପରେ ସିଝିଗଲା ପରେ ତାକୁ ଖୋଲି ପାଣି ଦେବେ ପାଣି ଦେଲା ପରେ ସେ ଟିକେ ଫୁଟିବ ତରକାରୀଟି ଚିକେନ୍ ଫୁଟି ସାରିଲା ପରେ ସେଥିରେ ଗରମ ମସଲା ପକାଇବେ ଗରମ ମସଲା ପକାଇ ସାରିଲା ପରେ ଧଣିଆ ପତ୍ର ପକାଇ ସାରିକି ଟିକେ ସମୟ ସେଇଟା ଫୁଟିଯିବ ଆଉ ଦୁଇ ତିନି ମିନିଟ୍ ଫୁଟିଯିବ ଫୁଟି ସାରିଲା ପରେ ଆପଣ ଗ୍ୟାସ୍ ଅଫ୍ କରିଦେବେ ଗ୍ୟାସ୍ ଅଫ୍ କରିସାରିଲା ପରେ ହେଇଗଲା ଚିକେନ୍ ତରକାରୀ